ମୁଁ ଆପଣଙ୍କ ଆପ୍ରେ କିଛି ରୁଟି ସବଜି ଓ ଡାଲମା ମଗାଇଥିଲି ଆଉ ମୋର ସେ ଅର୍ଡ଼ର୍ଟି କ୍ୟାନସଲ୍ ହୋଇଯାଇଛି ଯାହାଫଳରେ କିି ମୁଁ ତାକୁ ଚାହୁଁଛି ମତେ ସେ ରିଟର୍ଣ୍ଣ ଦିଅନ୍ତୁ ପଇସାଟା ମୋର ରିଟର୍ଣ୍ଣ ଦରକାର ଆଉ ତା ସହିତ କ୍ୟାନସଲ୍ ରିଟର୍ଣ୍ଣ ହେଇଛି ମୋର ପଇସାଟା ଦରକାର ପଇସା ଦରକାର ଆଉ ଆପଣ ଦୟାକରି ଏଇ ମୋ ନମ୍ବର୍ଟି ହେଉଛି ନାଇନ୍ ଡବଲ୍ ନାଇନ୍ ଥ୍ରୀ ଏଇଟ୍ ସେଭେନ୍ ସିକ୍ସ ଜିରୋ ସେଭେନ୍ ଡବଲ୍ ୱାନ୍ ଆଉ ମୋ ନାମ ହେଉଛି ସୁଷମା ପାତ୍ର ଏଇ ନମ୍ବର୍ ଏଇ ଆଡ଼୍ରେସ୍ରେ ଦୟାକରି ମୋ ପଇସାଟାକୁ ଫେରେଇ ଦିଅନ୍ତୁ ମୁଁ ଏହା ଚାହୁଁଛି ଫେରେଇ ଦେଲେ ମୁଁ ବିଶେଷରେ ଉପକୃତ ହେବି